ହ୍ୟାଲୋ ମୁଁ ଏ ଯେଉଁ ଆମର ଗୋଟେ ଭୋଜି ପ୍ରୋଗାମ୍ ହେବ ତ ସେଥିପାଇଁ ଆମର ସବୁ ସାମଗ୍ରୀ ଦରକାର ସେଥିପାଇଁ କଲ୍ କରିଥିଲି ଆଉ କେଉଁ ଦିନ ଦରାକର ଆମର ସାତ ଆଠ ଦିନ ଅଛି ସବୁ ଜିନିଷ ତୁମ ପାଖରେ ଅଛି ତ ସବୁ ଖଲି ଆଉ ଆମର ୟୁଜ୍ ଗ୍ଲାସ୍ ସାମଗ୍ରୀ ଗୃହସି ସାମଗ୍ରୀ ସବୁ ଅଛି ତ ଅଟା ଚାଉଳ ଡାଲି ପନିପରିବା ସବୁ ଆଚ୍ଛା ଆଉ ରେଟ୍ ସବୁ କେମିତି କ'ଣ ଆମକୁ ଟିକିଏ କମ୍ ରେଟ୍ରେ ଦେବ ହଁ ଇଏ ଗୋଟେ ଏଇଟା ପ୍ରୋଗାମ୍ ତ ପ୍ରୋଗାମ୍ ହେଉଛି କେତେ ଥର ଏମିତି ପ୍ରୋଗାମ୍ ହେବ ଆଉ ଯେତେ ଥର ଦରକାର ତୁମଠୁ ଆସିବ କମ୍ରେ ଦେଲେ ଆଉ ହଉ ମୁଁ ଗୋଟେ ଚିଠା କରିକି ଚିଠା ପଠାଇଦେବି ଆଉ ତେଲ ଏବେ କେତେ ରେଟ୍ ଅଛି

ଆଉ ଅରୁଆ ଚାଉଳ ଜିରା ରାଇସ୍

ଆଜ୍ଞା ହଁ ଆଉ ଅଟା ଅଟା ବସ୍ତା ଦରକାର ବା ଆଉ ରେଟ୍ କ'ଣ କେତେ ଆଚ୍ଛା ଆଉ ଭୋଜି ପାଇଁ ତ ଯାହା ଯେମିତି ଦରକାର ସବୁ ଆଉ ଚାଉଳ ଅଟା ଗହମ ପନିପରିବା ତେଲ ସେଇଠୁ ବାକି ରହିଲା ଲିଷ୍ଟ୍ କରିକି ପଠାଇଦେବି ଆଉ କେତେବେଳେ ପହଞ୍ଚାଇବ କେତେବେଳେ ପହଞ୍ଚାଇବ ଆଚ୍ଛା ହଉ ହଁ ଆଚ୍ଛା ହଉ ଗୋଟେ ଦିନ ଆଗରୁ କହିବି ସବୁ ପ୍ୟାକିଙ୍ଗ୍ କରିକି ଆଣିକି ପହଞ୍ଚାଇଦେବେ ଆଉ ଦୁଇ ଦିନ ଆଗରୁ କହିବି ଅ ହଉ ତେବେ ଆମର ସେଇ ତିନିଶହ ଚାରିଶହ ଲୋକଙ୍କ ପାଇଁ ରୋଷେଇ ହେବ ଆଉ ହଁ ଆଇଟମ୍ କ'ଣ କ'ଣ କରିବି ଅରୁଆ ଭାତ ଡାଲମା ଖଟା କ୍ଷୀରି ତା'ପରେ ଆମର ଗୋଟେ ଚିପ୍ସ ହେବ ଆଉ ଗୋଟେ ପନିର୍ ହେବ ଆଉ ସେଇଠୁ ଏମିତି କେତେ ପ୍ରକାର ହେବ ଆଉ ଆଠ ଦଶ ପ୍ରକାର ହେବ

ହଁ ହଉ ଠିକ୍ ଅଛି ପୂଜାରୀଠୁ ଲିଷ୍ଟ୍ ଆଣିକି ପଠାଇବି ଅ ହଉ ରଖୁଛି ତେବେ